ଆମ ଅଞ୍ଚଳରେ ବିଭିନ୍ନପ୍ରକାରର ପକ୍ଷୀ ଅଛନ୍ତି ସେଇଟା ହେଉଛି କାଉ କୋଇଲି ବଗ ପାରା ଚିଲ ମାଛରଙ୍କା ପକ୍ଷୀ ଶୁଆ ସାରି ଇତ୍ୟାଦି ପକ୍ଷୀ ବସବାସ କରିଥାନ୍ତି ସେଥି ମଧ୍ୟରୁ ଶୁଆ ଶୁଆପକ୍ଷୀ ମୋର ବହୁତ ପସନ୍ଦ ସେ ମଣିଷ ଭଳିଆ ବହୁତ ଭଲଭାବରେ କଥା କହିପାରେ ଆମେ ଯେମିତି କହିପାରୁଛୁ କଥା ସେ ବି ସେମିତି କହିପାରୁଛି ଆଉ ଗୋଟିଏ ପିଞ୍ଜରା ଭିତରେ ବାନ୍ଧି ରଖିଲେ ତା ସେ ଆମେ ଜାଣା କହିଲେ ସେ ମାନନ୍ତି ଏବଂ ଆମ ଭଳିଆ ସେ ଆମେ ଯେମିତି କହିପାରୁ ସିଏ ବି କହିପାରେ ଆମର ବୋଲ ବି ମାନିପାରେ ସେଥିପାଇଁ ଆମକୁ ଶୁଆ ବହୁତ ଭଲଲାଗେ